ହ୍ୟାଲୋ ହଁ କିଏ ନଟ ଦୋକାନକୁ ଲାଗିଛି ତ ହଁ କିଏ ତୁ ନଟ ଭାଇ ଜଟ କହୁଛୁ ହଁ ଜଟ ତୋ କାନ ମୁଳିଆ ଦେବି ଜାଣିଛୁ ତୋ ଥିରୁ ମୁଁ ଗୋଟେ ବ୍ୟାଗ୍ ଆଣିଥିଲି ସେଇଟା ଚାରି ହଜାର ଟଙ୍କା ତାକୁ ନେଇଥିଲା ମୁଁ ତାକୁ ଆଣିଛି ଚାରି ଦିନରେ ଛିଣ୍ଡିଗଲା କ'ଣ ହେଲା କ'ଣ କହୁଛୁ କ'ଣ କମ୍ପାନୀ ଖରାପ କ'ଣ ତୁ ମୋତେ ନିଜେ କହିଲୁ ଭଲ କମ୍ପାନୀ ଭଲ ଦାମିକା କମ୍ପାନୀଟା ବ୍ୟାଗ୍ ନିଅ ଦୁଇ ଚାରି ବର୍ଷ ପଡ଼ିକି ରହିବ କ'ଣ କହୁଛୁ କହିଲୁ ତୁ ନା ନା ମୁଁ ସେଗୁଡ଼ାକ ଶୁଣିବାକୁ ଚାହୁଁନି ନାଇଁ ଛିଣ୍ଡିଲା କ'ଣ ପାଇଁ ତା'ହେଲେ ତାହା ବୋଲି କ'ଣ ଦୁଇ ଚାରି ଦିନ

ମାନେ ମୋର କିଛି ମାନେ ମୁଁ ବା ତାକୁ ଏକୁଟିଆ ବ୍ୟବହାର କରୁଛି ତୁ ମୋତେ ସେ ରଙ୍ଗ ଦେଖାନା ଜମା ନା କ'ଣ କ'ଣ ଭାବୁଛୁ ନିଜକୁ କହିଲୁ ଲୋକଙ୍କୁ ଏମିତି ଠକି ଚାଲିଛୁ ଚିହ୍ନିଛୁ କିଏ ମୋତେ ଯିବି ତୋ ଦୋକାନ ଜାଳିଦେଇ ଆସିବି ହଁ ଆରେ ଦେଖ ତୁ ଲୋକଙ୍କୁ ଠକୁଛୁ କ'ଣ ପାଇଁ ଲୋକଙ୍କୁରେ ଆରେ ଯେମିତି ଲୋକଙ୍କୁ ଭଲ ଦେବୁ ତୋ ଦୋକାନ ସେତେ ଭଲ ଚାଲିବ ଠକିଲେ ନେବୁରେ ହଁ ହଁ କ'ଣ ହଁ ହଁ ପୁଣି ହଁ ହଁ ମାରିଲୁ ଚିହ୍ନିନୁ ଚିହ୍ନିନୁ ତୁ ମୋତେ କହିଦେଲି ଏଇଟା ଶେଷ ଥର ପାଇଁ ତୋତେ ଚୁପ୍ ଚାପ୍ ମୁଁ ଏଇ ବ୍ୟାଗ୍ ନେଇ ଯାଉଛି ମୁଁ ଚାରି ହଜାର ଟଙ୍କା ଫେରା ମୁଁ ସେ ସୁଧିର ଘର ଦୋକାନରୁ ଆଣିକି ଆସିିବି ହଁ ସୁଧିର ହେଲେ ଶ ସୁଧିର ହେଲେ କେତେ ଭଲ ହୁଅନ୍ତା ତାରୁ ଗୋଟେ ବ୍ୟାଗ୍ ଆଣିଥିଲି ଟଙ୍କା ପାଞ୍ଚ ହଜାର ଖଣ୍ଡେ ପାଞ୍ଚ ହଜାର ବ୍ୟାଗ୍ଟା ନେଇଥିଲା ହଁ ସାତ ବର୍ଷ ଖଣ୍ଡେ ପଡ଼ିଲା ହଁ ଶଳା ତୁ ଏତେ ଠକ ମୁଁ ଜାଣି ନଥିଲି ଆଉ ଜୀବନରେ ତୋ ଦୋକାନକୁ ଯିବାର ନାହିଁ ତୁ ଏମିତି କରିବୁ ହଉ ହଉ ଠିକ୍ ଅଛି ମୁଁ ଯାଉଛି ଗାଁ ଲୋକ ନେଇକି ଦୋକାନରେ ବାଡ଼େଇ ନ ଭାଙ୍ଗିଲେ ହେବନି ଭୁଲ୍ ଭୁଲ୍ କ'ଣ କହିଲୁ ଭୁଲ୍ କ'ଣ ଭୁଲ୍ କ'ଣ କେତେ ଲୋକଙ୍କୁ ଠକି ସାରିଲୁଣି ମୋତେ ସେମିତି ବିଧିଆ ଭାଇ କହୁଥିଲା ନଟକତିରୁ ଜିନିଷ ଆଣିଚି ନଟ ଖରାପ ଜିନିଷ ଦେଉଛି ମୁଁ ଭାବିଥିଲି ନଟ ଭଲ ଲୋକଟା ହଉ ହଉ